ବ୍ରହ୍ମାଣ୍ଡ ଏବଂ ଏହାର ରହସ୍ୟ ବିଷୟରେ କହିବାକୁ ଗଲେ ବହୁତ କିଛି ଅଛି କିନ୍ତୁ ସେଥିରୁ ମୋତେ ପୃଥିବୀ ବିଶ୍ୱ ବ୍ରହ୍ମାଣ୍ଡ କୁ କେମିତି ମାନେ ଲୋକମାନେ କେମିତି ବସବାସ କରନ୍ତି ଗଛ ଲତା ପାଣି ପବନ ଏସବୁ ଜିନିଷ ବହୁତ ଆକର୍ଷଣୀୟ ଲାଗେ ସେଥିରୁ ଯେମିତିକି ପୃଥିବୀରେ ଆକାଶ ତାରା ମର୍ତ୍ତ୍ୟପୁରରେ ଯେମିତିକି ମାନବ ଗଛ ଲତା ପାଣି ପବନ ପ୍ରାକୃତିକ ଜିନିଷ ଆଉ ଯେମିତିକି ଆମର ଖାଦ୍ୟପେୟ ଜିନିଷ ଏ ସବୁ ଜିନିଷ କେମିତି ତିଆରି ହୁଏ କେମିତି ମାନେ ଉତ୍ପାଦନ ହୁଏ ସେ ଜିନିଷଟା ବି ଆକର୍ଷଣୀୟ ଲାଗେ ଆଉ ସବୁଠାରୁ ବହୁତ ଆଉ ବେଶୀ ଆକର୍ଷଣ କରେ ଆକାଶରେ ମିଞ୍ଜି ମିଞ୍ଜି କରୁଥିବା ତାରା ସୂର୍ଯ୍ୟ ଆଉ ଦିନ ରାତି ହେଉଥିବା ଚନ୍ଦ୍ର ଏସବୁ ଜିନିଷ ବହୁତ ଆକର୍ଷଣୀୟ ଲାଗେ